ଗଣମାଧ୍ୟମରେ ଓଡ଼ିଆ ଭାଷା ବ୍ୟବହାରିତ ହେଉଛି ଯେଉଁ ରେଡ଼ିଓ ହେଉ ଟେଲିଭିଜନ ହେଉ କି ପ୍ରିଣ୍ଟରେ ତେଣୁ ରେଡ଼ିଓରେ ହେଲେ ଓଡ଼ିଆ ଭାଷାଟାକୁ ଭଜ ସକାଳୁ ଭଜନ ଆଲୋଚନା ଗୀତ ନାଟକ ପାଲା ଦାସକାଠିଆ ଇତ୍ୟାଦି ରେଡ଼ିଓରେ ପ୍ରସାରିତ ହେଉଛି ଯେଉଁ ଓଡ଼ିଆ ଭାଷା ମାଧ୍ୟମରେ ଏବଂ ଟେଲିଭିଜନରେ ମଧ୍ୟ ବି ସେହି ନାଟକ ହେଉ ଫିଲ୍ମ ଚଳଚିତ୍ର ହେଉ କି ଭଜନ ଗୀତ କି ଓଡ଼ିଆର ପ୍ରତିଯୋଗିତା ବିଭିନ୍ନ ଓଡ଼ିଆ ଭାଷାରେ ହଁ ପ୍ରତିଯୋଗୀ ପ୍ରସାରିତ ହେଉଛି ଏବଂ ପ୍ରିଣ୍ଟରେ ଅଛି କଣ ବିଭିନ୍ନ ପ୍ରକାର ଗଳ୍ପ ଓଡ଼ିଆ ଭାଷାରେ ଗଳ୍ପ ଏବଂ କୌଣସି ଖବର ଏବଂ କଣ କାହାର ବିଚାର ବା ସମାଲୋଚ ମଧ୍ୟ ବି ଓଡ଼ିଆ ମାଧ୍ୟମରେ ପ୍ରିଣ୍ଟ ମାଧ୍ୟମରେ ବାହାରି ପାରୁଛି